ଗାଁଗହଳିରେ ପାଣିପାଇଁ ସାଧାରଣତଃ ଲୋକମାନେ ହ୍ୟାଣ୍ଡପମ୍ପ ବ୍ୟବହାର କରନ୍ତି କିଛି କିଛି ଜାଗାରେ ଭଲପାଣି ବାହାରେ କିଛି ଜାଗାରେ ଜମାପାଣି ବାହାରେ ନାହିଁ କିଛି ହ୍ୟାଣ୍ଡପମ୍ପରେ ଲୁହାଗୁଣ୍ଡ ବାହାରେ ଏବଂ କିଛି ହ୍ୟାଣ୍ଡପମ୍ପରେ ଖାଇବାପାଣି ବାହାରୁ ଥିବାରୁ ପିଇବା ପାଇଁ ଅନୁପଯୁକ୍ତ ହୋଇଥାଏ ସେଇଥିପାଇଁ ଗାଁଗହଳିର ଲୋକମାନେ ବହୁତ ଅସୁବିଧା ପାଆନ୍ତି ଆମ ଗାଁରେ ପାଞ୍ଚୋଟି ହ୍ୟାଣ୍ଡପମ୍ପ ଅଛି ସେଥିମଧ୍ୟରୁ ଦୁଇଟା ଚଳୁ ନଥିବାବେଳେ ଦୁଇଟାରୁ ଖାରାପାଣି ବାହାରେ ଗୋଟିଏ ନଳକୂଅରେ ଭଲପାଣି ବାହାରେ ସେଥିପାଇଁ ଗାଁର ମହିଳାମାନେ ଲମ୍ବାଧାଡ଼ି ଲମ୍ବେଇ ପାଣିଆଣି ଆଉ ଏହି ହ୍ୟାଣ୍ଡପମ୍ପ ଖରାଦିନେ ଶୁଖିଲା ରୁହେ ଯାହାଫଳରେ ଆମେ ପାଣିପାଇଁ ବହୁତ ହଇରାଣ ହଉ